ଆମ ସରକାରଙ୍କର ଅନେକ ପ୍ରକାରର ଯୋଜନା ରହିଅଛି ସେଥିମଧ୍ୟରେ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବା ଗ୍ରୀନ୍ କାର୍ଡ଼ କୁହାଯାଏ ଯେଉଁଥିରେ ଅନେକ ଗରିବ ଲୋକ ବା ଅନେକ ଗ୍ରାମାଞ୍ଚଳ ବ୍ୟକ୍ତି ବା ଅନେକ ସହରାଞ୍ଚଳରେ ରହୁଥିବା କିଛି ବ୍ୟକ୍ତି ସେହି କାର୍ଡ଼ ଦ୍ଵାରା ଅନେକ ପରିମାଣ ମାତ୍ରାରେ ସୁସ୍ଥ ହେଇପାରୁଛନ୍ତି ବା ମେଡ଼ିକାଲ ବା ଡ଼ାକ୍ତରଖାନାରେ ଚିକିତ୍ସାଧୀନ ହେଇପାରୁଛନ୍ତି ସେହି ଗ୍ରୀନ୍ କାର୍ଡ଼ ବା ଯୁବଶକ୍ତିକରଣ କାର୍ଡ଼ ଦ୍ଵାରା ବା ଅନେକ ପ୍ରକାରର ଯୋଜନା ଦ୍ଵାରା ସେମାନେ କିଛି ପରିମାଣ ମାତ୍ରେ ସାହାଯ୍ୟ ପାଇପାରୁଛନ୍ତି ସେହିପରି ଭାବରେ ଆମର ରହିଲା ବିଜୁ ଯୁବଶକ୍ତିକରଣ ଏବଂ କାଳିଆ କାଳିଆ ଯୋଜନା ହେଉଛି ସରକାରଙ୍କର କୃଷିମାନଙ୍କୁ ଏକାଉଣ୍ଟ୍ କୁ ବା କୃଷି ମାନଙ୍କର ବ୍ୟାଙ୍କ ଖାତାକୁ କିଛି ପରିମାଣ ମାତ୍ରାରେ ପଇସା ଯୋଗାଇ ଦେବା ଏକ ଯୋଜନା ଯାହା ଅନେକ କୃଷି ବା କୃଷକ କ୍ଷେତ୍ରରେ ରହୁଥିବା ଅନେକ ବ୍ୟକ୍ତି ଅନେକ ପରିମାଣ ମାତ୍ରାରେ ସାହାଯ୍ୟ ପାଇପାରୁଛନ୍ତି ସେହିପରି ଭାବରେ ପକ୍କାଘର ଯୋଜନା ନିଜ ନିଜ ଘରେ ଭଲ ପକ୍କା ଘର ତିଆରି କରିବା ପାଇଁ ସରକାରଙ୍କର ଘର ଗୋଟେ ଭଲ ଯୋଜନା ଅଟେ